ହ୍ୟାଲୋ ରେଷ୍ଟୁରାଣ୍ଟରେ କଣ୍ଟ୍ରାକ୍ଟର୍ ବାବୁ ଆଉ ମୁଁ ପାଞ୍ଚଟା ମିଲ୍ ବରାତ୍ କରିଥିଲି ଦୁର୍ଯ୍ୟଧନ ସାହୁ ଆଉ ଆପଣ ଠିକ୍ ଭାବରେ ଆଣିକି ପହଞ୍ଚେଇ ପାରିଲେ ତ ପାଞ୍ଚ ଭାତ ଡାଲି ଖଟା ତରକାରୀ ମଟନ୍ ପାଞ୍ଚ ପ୍ରକାର କହିଥିଲି ସେଇଟା ଠିକ୍ ଠାକ୍ ହୋଇଯାଇଛି ତ ସବୁ ଆମର ଅତିଥି ଆସି ପହଞ୍ଚିବେ ସାତଟା ବେଳେ ଆସିକି ଜିନିଷଟା ପହଞ୍ଚିପାରିବ ତ ଆଉ ଶୀଘ୍ର ଶୀଘ୍ର ଟିକେ ବ୍ୟବସ୍ଥା କରନ୍ତୁ ଆଉ ଏହା କର